ଆମ ଅଞ୍ଚଳରେ ବହୁତ ପୂଜା ପର୍ବ ହୁଏ ପର୍ବପର୍ବାଣୀ ଯେହେତୁ ଆମ ଅଧିକ ଆମ ଅଞ୍ଚଳରେ ଅଛି ଆମ ଅଞ୍ଚଳରେ ପଣା ସଂକ୍ରାନ୍ତି ବହୁତ ଡ଼ାକେ ଏବଂ ମକର ସଂକ୍ରାନ୍ତି ଆମ କେଉଁଝର ଜିଲ୍ଲାରେ ହୁଏ ଆମେ ମକର ଦେଖିଆ ପାଇଁ କେଉଁଝର ବି ଯାଉ ଆଉ ଆମ ଗାଁ ପଣା ସଂକ୍ରାନ୍ତି ଯାତ୍ରାରେ ବହୁତ ଝିଅଝିଆଣି ବନ୍ଧୁ ବାନ୍ଧବ ଯାତ୍ରା ବସେ ଆସନ୍ତି ସମସ୍ତେ ଝିଅ ବନ୍ଧୁ ବାନ୍ଧବ ଘରମାନଙ୍କୁ ବହୁତ ଭଲ ଆକାରରେ ଆମ ଗାଁ ମେଳା